ଆଗରୁ ଫଟୋରେ ବୋହୁତ ପରିବର୍ତ୍ତନ ଥିଲା ଆମେ ଯଦି କୌଣସି ଜରୁରୀ କାମରେ ଫଟୋ ଉଠେଇବାକୁ ଚାହୁଁଥିଲୁ ଷ୍ଟୁଡ଼ିଓରେ ଯାଇ ତିନି ଚାରିଦିନ ଅପେକ୍ଷା କରିବାକୁ ପଡ଼ୁଥିଲା ଏବେ କିନ୍ତୁ ମୋବାଇଲ୍ ଫୋନ୍ ଦ୍ୱାରା ବହୁତ ସହଜରେ ଫଟୋ ଶୀଘ୍ର ପାଇପାରୁ ଅଛୁ ଏବଂ ଏହା ବହୁତ ସହଜରେ ଆମକୁ ପାଖକୁ ଫଟୋ ପହଞ୍ଚିପାରୁ ଅଛି ଆଗରୁ ବହୁତ ଅସୁବିଧାରେ ଲୋକମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ୁଥିଲା ଏବେ ବହୁତ ସହଜରେ କ୍ୟାମେରାରେ ଫଟୋ ଉଠାହୋଇ ପାରୁ